ପୋଷାକ ଧୋଇବା ପାଇଁ ମୁଁ ଆମେ ସର୍ଫ୍ ସାବୁନ ପାଣି ବ୍ୟବହାର କରିଥାଉ ପୋଷାକ ଶୁଖାଇବା ବେଳେ ଖରା ମଧ୍ୟ ଆବଶ୍ୟକତା ଖରା ନହେଲେ ପୋଷାକ ଶୁଖିବ କେମିତି ପାଣି ନହେଲେ ପୋଷାକ ଧୋଇବା କେମିତି ଡିଟର୍ଜେଣ୍ଟ ପାଉଡର୍ ନହେଲେ ପୋଷାକ ଧୋଇବା କେମିତି ତେଣୁ ପୋଷାକ ଶୁଖିବା ପାଇଁ ହେଲେ ଖରାର ଆବଶ୍ୟକ ହୋଇଥାଏ ମୁଁ ବର୍ଷା ଦିନରେ ପୋଷାକ ସଫା କଲେ ଖରାରେ ଶୁଖା ହୋଇଥାଏ ଏବଂ ଖରା ଦିନରେ ପୋଷାକ ସଫା କଲେ ଖରାରେ ପୋଷାକ ଶୁଖାଇବା ଦ୍ୱାରା ଖରାରେ ପୋଷାକର ରଙ୍ଗ ଫିକା ପଡ଼ିଯାଇଥାଏ ଏବଂ କପଡ଼ାଟି ଖରାରେ ବହୁତ ଗରମ ହୋଇଯାଇଥାଏ ତେଣୁ ମୁଁ ଖରା ମାସରେ ଖରାରେ କପଡ଼ା ଶୁଖାଏ ଖରାରେ କପଡ଼ା ଶୁଖେଇବା ଉଚିତ୍ ନୁହେଁ କାରଣ ଖରା ମାସରେ ବହୁତ ଖରା ହୋଇଥାଏ ତେଣୁ ଘର ଭିତରେ ମଧ୍ୟ କପଡ଼ା ଶୁଖାଇଲେ କପଡ଼ା ଶୁଖିଯାଇଥାଏ ଏବଂ ବର୍ଷା ମାସରେ ଖରାରେ କପଡ଼ା ନଶୁଖାଇଲେ କପଡ଼ା ଶୁଖିବ ନାହିଁ ତେଣୁ ଖରା ମାସ ବର୍ଷା ମାସରେ ଖରାରେ କପଡ଼ା ଶୁଖେଇବା ଉଚିତ ଏବଂ ବେଶୀ ଖରାରେ କପଡ଼ା ନ ଶୁଖାଇ ଛାଇରେ ଶୁଖାଇବା ଉଚିତ ଖରା ମାସରେ ଖରାରେ କେହି କପଡ଼ା ଶୁଖାନ୍ତି ନାହିଁ କାରଣ ଖରା ବହୁତ ହେବା ଦ୍ୱାରା କପଡ଼ା ନଷ୍ଟ ହୋଇଯାଥାଏ କାରଣ ଲୋକେ ଘରେ ଘର ଭିତରେ ମଧ୍ୟ କପଡ଼ା ଶୁଖାଇଲେ ଖରା ମାସରେ ଶୁଖିଥାଏ ଏବଂ ବର୍ଷା ମାସରେ କପଡ଼ା ଖରାରେ ନ ଶୁଖାଇଲେ ଶୁଖିବ ନାହିଁ ଏବଂ ଯଦି ବର୍ଷା ମାସରେ କପଡ଼ା ଶୁଖିବ ନାହିଁ ତାହେଲେ ସେ କପଡ଼ାରୁ ଗୋଟେ ଦୁର୍ଗନ୍ଧ ବାସିନା ଆସିଥାଏ ଏବଂ ଯାହାକି ଲୋକଙ୍କୁ ଭଲ ଲାଗିନଥାଏ ତେଣୁ ସମସ୍ତେ ଚେଷ୍ଟା କରିଥାନ୍ତି କପଡ଼ା କେମତି ଶୀଘ୍ର ଶୁଖିଯିବ ଖରା ମାସରେ କପଡ଼ାଗୁଡ଼ିକ ଯଦି ନଶୁଖିବ ତାହେଲେ ସେ କପଡ଼ାରେ କଳା କଳା ଦାଗ ମଧ୍ୟ ହୋଇଥାଏ ଯାହାଦ୍ୱାରା କପଡ଼ା ନିଜକୁ ଦେଖିବାକୁ ଭଲ ଲାଗେ ନାହିଁ ଏବଂ ପିନ୍ଧିବାକୁ ଭଲ ଲାଗେ ନାହିଁ କମ୍ କପଡ଼ା କପଡ଼ା ସଫା କରିବା ସମାଜରେ ଆମେ ବେଶୀ ପାଣି ନଷ୍ଟ କରିବା ଉଚିତ୍ ନୁହେଁ କାରଣ ବେଶୀ କପଡ଼ା ସଫା କଲେ ତ ବେଶୀ ଜଳ ତ ବ୍ୟବହାର କରିବାକୁ ପଡ଼ିବ କିନ୍ତୁ ଆମେ ଚେଷ୍ଟା କରିବା କମ୍ ଜଳରେ ବେଶୀ କପଡ଼ା ସଫା କରିବା ବେଶୀ ମଇଳା ଗୋଟେ ପୋଷାକକୁ ଦିନେ ଦୁଇ ଦିନ ପିନ୍ଧିକି ସଫା କରିବା ଉଚିତ୍ ନୁହେଁ ଗୋଟେ ପୋଷାକ ଦିନେ ବ୍ୟବହାର କରିକି କମ୍ ପାଣି କମ ମଇଳା ହୋଇଥିବ ଆଉ ସଫା କରିବା ତାହଲେ କମ ପାଣି ଦରକାର ହେବ ବେଶୀ ନା ଖରାପ ବେଶୀ ଦିନ କପଡ଼ା ଯଦି ୟୁଜ କରିବା ତାପରେ କାଚିବା ତାହେଲେ ତ ବେଶୀ ପାଣି ବ୍ୟବହାର ହେବ